ପରିବାରର ମହିଳାମାନେ ମାଛ ଧରିବାରେ ସାହାଯ୍ୟ କରନ୍ତି ସତ କିନ୍ତୁ ସେମାନେ ସମୁଦ୍ରକୁ ଯାଇ କେବେ ମାଛ ଧରିନଥାନ୍ତି କହିବାକୁ ଗଲେ ମାଛ ଧରିବା ପାଇଁ ଯେତେବେଳେ ବି ସମୁଦ୍ରକୁ ପୁରୁଷ ବର୍ଗ ଯାଆନ୍ତି କାରଣ ସେଇ ଡଙ୍ଗାରେ ସେମାନେ କିଛି ଦୂର ପର୍ଯ୍ୟନ୍ତ ସମୁଦ୍ରର ଗର୍ଭରେ ଯାତ୍ରା କରନ୍ତି ସେତେବେଳେ ଢ଼େଉ ମାରିଥାଏ ସେଇ ଢ଼େଉ ସବୁବେଳେ ତରଙ୍ଗ ଆକାରରେ ନୌକା ବା ସେଇ ଡ଼ଙ୍ଗାକୁ ଦୋହଲାଇଥାଏ ସେଥିପାଇଁ ଝିଅମାନଙ୍କୁ କେବେ ବି ବା ମହିଳାମାନଙ୍କୁ କେବେ ବି ସମୁଦ୍ର ଗର୍ଭରେ ମାଛ ଧରିବା ପାଇଁ ନିଆ ଯାଇନଥାଏ ସେମାନଙ୍କୁ ନେଇକି ସାହାଯ୍ୟ କରିଥାନ୍ତି ଆମର ଯେଉଁ ମାଛଧରା ଜାଲ ଥାଏ ସେଇ ଜାଲକୁ ସେମାନେ ବାନ୍ଧିଥାନ୍ତି ସଫାକରିଥାନ୍ତି

ଘରେ ରୋଷେଇବାସ ମଧ୍ୟ କରିଥାନ୍ତି ଏବଂ ଅନେକ କାମରେ ସେମାନେ ସାହାଯ୍ୟ କରିଥାନ୍ତି ମାଛ ଆଣିଲା ପରେ ମାଛକୁ ବିକ୍ରିକରିବା ପାଇଁ ମହିଳାମାନେ ହିଁ ଯାଇଥାନ୍ତି ଅତି ସୁନ୍ଦର ଭାବରେ ବିକିଥାନ୍ତି ଏହା ମହିଳାମାନେ କରିଥାନ୍ତି କିନ୍ତୁ ସମୁଦ୍ର ଭିତରକୁ ଯାଆନ୍ତି ନାହିଁ